ଆମେମାନେ ହେଉଛୁ ଓଡ଼ିଆ ଆମ ଭାରତବର୍ଷରେ ଓଡ଼ିଶା ଭଳି ଗୋଟେ ରାଜ୍ୟରେ ଏକ ଓଡ଼ିଆ ଭାଷାର ସୃଷ୍ଟି ଓଡ଼ିଆ ଭାଷାର ସୃଷ୍ଟିରୁ ଓଡ଼ିଶାର ଜନ୍ମ ଯାହାଫଳରେ ଆମେ ଓଡ଼ିଶାରେ ବାସ କରୁଥିବାରୁ ଆମେମାନେ ଆଜି ଗର୍ବିତ କିନ୍ତୁ ପ୍ରାୟତଃ ବର୍ତ୍ତମାନ ସମୟରେ ବର୍ତ୍ତମାନର ଲୋକମାନେ ଓଡ଼ିଆ ଭାଷା କହିବାକୁ ପସନ୍ଦ ହିଁ କରୁନାହାନ୍ତି କାରଣ ସେମାନେ ଉଚ୍ଚ ସଭ୍ୟତାରେ ପାଳିତ ହୋଇଛନ୍ତି ଯାହାଫଳରେ ଓଡ଼ିଆ ଭାଷା କହିବାକୁ ସେ ଘୃଣାବୋଧ କରୁଛନ୍ତି ଯାହାଫଳରେ ବୋଧାଗମ୍ୟ ହେଉନାହିଁ ଯେ ସେ କିପରି ଓଡ଼ିଆ ଭାଷାରୁ ହିଁ ଜନ୍ମ ହୋଇଛନ୍ତି ଓଡ଼ିଶା ରାଜ୍ୟରେ ଜନ୍ମ କିନ୍ତୁ ସେମାନେ ଭୁଲି ଯାଉଛନ୍ତି ବାହାର ଦେଶକୁ ବାହାର ରାଜ୍ୟକୁ ଯାଇକି ନିଜର ଭାଷା ଭୁଲି ଯାଉଛନ୍ତି ଆମ୍ଭେମାନେ କିନ୍ତୁ ବର୍ତ୍ତମାନ ପରିସ୍ଥିତିରେ ଓଡ଼ିଆ ଭାଷାର ମାନ୍ୟତା ଏପରି ବୃଦ୍ଧି ହେବା ଦରକାର ଯାହାଫଳରେ ଓଡ଼ିଶାର ଭାଷାଭାଷୀ ଲୋକମାନେ କିପରି ନିଜକୁ ଗର୍ବିତ କରିପାରିବେ କିନ୍ତୁ ବର୍ତ୍ତମାନର ପିଲାମାନେ ବାହାରକୁ ପାଠ ପଢ଼ିବା ଦ୍ୱାରା ସେମାନେ ବେଶୀ ହିନ୍ଦୀ ଏବଂ ଇଂଲିଶ ଭାଷାର ପ୍ରୟୋଗ କରୁଛନ୍ତି ଯାହାଫଳରେ ସେମାନଙ୍କୁ ଓଡ଼ିଆ ଭାଷା କହିବାରେ ମଧ୍ୟ ଅସୁବିଧା ସୃଷ୍ଟି ହେଉଛି କିନ୍ତୁ ଆମ୍ଭେମାନେ କିପରି ବୋଧଗମ୍ୟ ହବ ଯେ ଆମ୍ଭେମାନେ ଓଡ଼ିଆ ଭାଷାର ବିଭିନ୍ନ ପ୍ରକାର କ୍ଷେତ୍ରରେ ପ୍ରୟୋଗ କରିବା ଏବଂ ହିନ୍ଦୀ ଏବଂ ଇଂରାଜୀ ଭାଷାକୁ ସମଷ୍ଟିକରଣରେ ପ୍ରୟୋଗ କରିବା ଉଚିତ ନୁହଁ ଯାହାଫଳରେ ଆମର ଓଡ଼ିଆ ଭାଷାର ଅବମାନନା ହେଉଛିି ଆମେ ଓଡ଼ିଆ ଭାଷାକୁ କିପରି ଏକ ନୂତନ ଭାଷାର ପରିଚୟ ଦେବା ସେଇଭଳି ଆମେ ପରିଚୟ କରିବା ଏବଂ ଓଡ଼ିଆ ଭାଷାକୁ ଏକ ସ୍ୱତନ୍ତ୍ର ଭାଷାର ମାନ୍ୟତା ଯେପରି ଆମର ମାନ୍ୟବର ମୁଖ୍ୟମନ୍ତ୍ରୀ ଦେଇଛନ୍ତି ସେଇଭଳି ଭାବେ ଆମେ ଓଡ଼ିଶାର ଜାତି ଧର୍ମ ନିର୍ବିଶେଷରେ ଆମେ ଓଡ଼ିଶାର ଭାଷାକୁ କିପରି ଏକ ବୋଲି ମନେକରିବା ଆମେ ସମସ୍ତେ ଓଡ଼ିଆ ଭାଷାର ପ୍ରୟୋଗ କରିବା ଯାହାଫଳରେ ଓଡ଼ିଶାର ଜନସାଧାରଣ ନିଜକୁ ଗର୍ବିତ କରିପାରିବେ ଯାହାଫଳରେ ବର୍ତ୍ତମାନର ଭାଷା ଇଂରାଜୀ ଏବଂ ହିନ୍ଦୀ ଯାହାର ପ୍ରୟୋଗରେ ଆମେ ବର୍ତ୍ତମାନର ସବୁ ପରୀକ୍ଷାରେ ଲେଖୁଛେ କିନ୍ତୁ ବର୍ତ୍ତମାନ ଆମ ପରୀକ୍ଷା ଠାରୁ ଅଧିକ ଗୁରୁତ୍ୱର ହେଉଛିି ଆମ ଭାଷା ଯାହାର ଯେଉଁଠୁ ଆମେ ଜନ୍ମ ହେଇଛି କଥା କହିବା ଶିଖିଛେ ସେ ହେଉଛିି ଆମର ଭାଷା ଯାହାଫଳରେ ଆମ ଭାଷାର କିପରି ନୂତନ ଦିଗ ସୃଷ୍ଟି ହେଇପାରିବ ସେଇଭଳି ଆମେ ସେ ସେଇଭଳିଆ ବି ନୂତନ ଦିଗରେ ଆବିର୍ଭାବ ହୋଇପାରିବା ଯାହାଫଳରେ ଆମର ଓଡ଼ିଆ ଭାଷାର ମାନ୍ୟତା ବୃଦ୍ଧି ହେଇପାରିବ କିନ୍ତୁ ବର୍ତ୍ତମାନ ସମୟରେ ଆମ ଭାଷାର ମାନ୍ୟତା ବଢ଼ୁନି କମିବାରେ ଲାଗିଛିି ଯାହାଫଳରେ ହିନ୍ଦୀ ଆଉ ଇଂରାଜୀ ଭାଷାର ପ୍ରାଧାନ୍ୟ ବଢ଼ିବାରେ ଲାଗିଛି କିନ୍ତୁ ଆମେ ବର୍ତ୍ତମାନ ସମୟରେ ଓଡ଼ିଆ ଭାଷାର ପ୍ରଭାବ ବେଶ ଗୁରୁତର କରିବା ଯାହାଫଳରେ ଆମେ ସମସ୍ତେ ଓଡ଼ିଆ ଭାଷାରେ ପରିଗଣିତ ହେଇପାରିବା ଆମେ ଓଡ଼ିଆ ବୋଲି ଆମେମାନେ ସମସ୍ତଙ୍କ ନିକଟରେ ଗର୍ବିତ ମନେକରିବା